ଡ଼୍ୟାନ୍ସ ଡ଼୍ୟାନ୍ସରେ ସର୍ଟସ୍ରେ ମୋର ଫେମସ୍ ହେଲା ରାଘବ୍ ଜୁ୍ୱାଲ୍ ମୁଁ ରା ମୁଁ ଡ଼୍ୟାନ୍ସ ପ୍ଲସ୍କୁ ବହୁତ ଗୁରୁତ୍ୱ ଦିଏ ଡ଼୍ୟାନ୍ସ କ୍ଲାସ୍ରେ ଥିବା ରାଘବ୍ ଜୁୱାଲ୍ ବହୁତ ମୋତେ ପସନ୍ଦ ଲାଗେ ରାଘବ୍ ଜୁୱାଲ୍ର କମେଡ଼ି ତା'ର କମେଡ଼ି ସିନ୍ ତା କମେଡ଼ି ଟାଇମିଂ ତା ଡ଼୍ୟାନ୍ସ ତା ସ୍ଲୋ ମୋସନ୍ ସବୁ ମୋତେ ଭଲ ଲାଗେ ମୁଁ ରାଘବ୍ ଜୁୱାଲ୍କୁ ଓ ୟୁଟ୍ୟୁବ୍ ଇଷ୍ଟା ବହୁତ ସବୁ ସୋସିଆଲ୍ ମିଡ଼ିଆରେ ଟୁଇଟର୍ ଏଭଳିକି ନିଜ ତ ନିଜ ଫୋନ୍ରେ ବି ତା ତା ଭିଡ଼ିଓ ମୋ ଫୋନ୍ରେ ଯେତିକି ସବୁ ଭିଡ଼ିଓ ଅଛି ସେ ରାଘବ୍ ଜୁୱାଲ୍ର ମୁଁ ତାକୁ ବହୁତ ଲାଇକ୍ କରେ ତା'ର ସବୁ ଶୋ ମୁଁ ଦେଖେ ମୁଁ ଭୁଲ୍ ବଶତଃ ଏକ ତା'ର ଶୋ ଦେଖି ପାରିନଥିଲି ମୁଁ ତାକୁ ଏଇ ରିସେଣ୍ଟଲି ଆଜି ହିଁ ଦେଖିଛି ମୋ ଡ଼୍ୟାନ୍ସ ପ୍ଲସ୍ରେ ମୋର ଫେମସ୍ ହେଲା ରାଘବ୍ ଜୁୱାଲ୍ ରାଘବ ଜଜ୍ୱାଲରେ ରେମୋ ଡ଼ିସୁଜା ଗୀତା ମାଆ ଏମାନେ ସବୁ ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ବି ମୋର ସବୁଠୁ ଫେମସ୍ ହେଲା ରାଘବ୍ ଜୁୱାଲ୍ ଆଇ ଲଭ୍ ରାଘବ୍ ଜୁୱାଲ୍ ରାଘବ୍ ଜୁୱାଲ୍ ମୁଁ ଏବେ ବି ଯଦି ଚାନ୍ସ ପାଇବି ରାଘବ୍ ଜୁୱାଲ୍ ସାଙ୍ଗରେ ଭେଟିବାକୁ ମୁଁ ତାକୁ ମୁଁ ତାକୁ ନିଜ ଗୁରୁ ଭାବରେ ବି କରେ ସେ ଡ଼୍ୟାନ୍ସ ସେ ମୁଁ ସୋସିଆଲ୍ ମିଡ଼ିଆରେ ସର୍ଟସ ବି ଦେଖେ ତାଙ୍କର ମୋର ସବୁ ମୋର ଏମିତିକି ମୋ ଡ୍ରେସ୍ କୋଡ଼୍ରେେ ବି ମୁଁ ତା'ର ଷ୍ଟାଇଲ୍ ତା ଚାଲି ସବୁ ଫଲୋ କରେ ଏମିତିକି ମୋର ଏକ ଡ୍ରେସ୍ ଅଛି ଯାହାରେ ମୁଁ ତା ଫଟୋ ବି ମଧ୍ୟ ପ୍ରିଣ୍ଟ କରି ରଖିଛି ମୁଁ ତାକୁ ବହୁତ ପସନ୍ଦ କରେ ମୁଁ ତାକୁ ଲାଇକ୍ ମଧ୍ୟ କରେ ତା'ର ସ୍ଲୋ ମୋସନ୍ ଟୋଟାଲି ମୁଁ ନୁହଁ ଟୋଟାଲି ଆମ ଏଇ ଡ଼୍ୟାନ୍ସ କରୁଥିବା ପ୍ରାୟ ପିଲାଙ୍କୁ ରାଘବ୍ ଜୁୱାଲ୍ ହି ପସନ୍ଦ ଲାଗେ ରାଘବ୍ ଜୁୱାଲ୍ ଏକ ଫେମସ୍ ଡ଼୍ୟାନ୍ସର୍ ସେ ଫାର୍ଷ୍ଟ ଫାର୍ଷ୍ଟ ଆସିଥିଲା ଅଳ୍ପରୁ ଡ଼େରାକୁ ଡ଼େରାଡ଼ୁନ୍ରୁ ଆସିଛି କିନ୍ତୁ ରାଘବ୍ ଜୁୱାଲ୍କୁ ସମସ୍ତେ ଲାଇକ୍ କରନ୍ତି ରାଘବ୍ ଜୁୱାଲ୍ ଫେମସ୍ ୟୁଟ୍ୟୁବର୍ ସେମାନେ ସିଏ ଟ୍ରାଭେଲିଂ କରିବାକୁ ବି ପସନ୍ଦ କରେ ମୁଁ ବି ମଧ୍ୟ ଟ୍ରାଭେଲିଂ କରିବାକୁ ପସନ୍ଦ କରେ ସେଥିଲାଗି ରାଘବ୍ ଜୁୱାଲ୍କୁ ମଁ ଲାଇକ୍ କରେ